ହଁ କହିବାକୁ ଗଲେ ମୋତେ ନୃତ୍ୟ ଅଧିକ ପସନ୍ଦ ପିଲାବେଳଠୁ ମୋତେ ଯେଉଁଠାରେ ସୁଯୋଗ ମିଳିଥାଏ ମୁଁ ସେଠାରେ ନୃତ୍ୟ ପରିବେଷଣ କରିଥାଏ ବିଦ୍ୟାଳୟରେ ପଢ଼ିବା ସମୟରେ ମୁଁ ଦୁଇଥର ନୃତ୍ୟ ପରିବେଷଣ କରିଅଛି ଏବଂ ସେଥିରେ ଥରେ ଦ୍ୱିତୀୟ ପଦକ ଓ ଥରେ ପ୍ରଥମ ପଦକ ହାସଲ କରିଅଛି କଲେଜରେ ପାଠ ପଢ଼ିବା ସମୟରେ ମୁଁ ମଧ୍ୟ ନୃତ୍ୟ ପରିବେଷଣ କରିଅଛି ଓ ସେଠାରେ ମଧ୍ୟ ମୁଁ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି ଏଇ କିଛି ଦିନ ଆଗରୁ ଆମର ଅଞ୍ଚଳରେ ହୋଇଥିବା ଆଞ୍ଚଳିକ ପ୍ରୋଗ୍ରାମରେ ମୁଁ ଅଂଶଗ୍ରହଣ କରିଥିଲି ସେଠାରେ ମୋର ଅଭିଜ୍ଞତା ଟିକେ ଫନି ଟାଇପରେ ଥିଲା କାରଣ ମୁଁ ଆଞ୍ଚଳିକ ପ୍ରୋଗ୍ରାମ କିମ୍ବା ଏତେ ଲୋକମାନଙ୍କ ଆଗରେ ଆଗରୁ କୌଣସି ଟାଇମରେ ମୁଁ ପରିବେଷଣ କରିନଥିଲି ଏଇଥର ପ୍ରଥମଥର ପାଇଁ ମୁଁ ଏତେ ଲୋକମାନଙ୍କ ଗହଳିରେ ନୃତ୍ୟ ପରିବେଷଣ କରିଥିବାରୁ ମତେ ଟିକେ ସମୟ ପାଇଁ ଡର ଲାଗିଥିଲା ଏବଂ ମତେ ଟିକେ ନର୍ଭସ ମଧ୍ୟ ଫିଲ୍ ହୋଇଥିଲା ଯେଉଁଠାଏ ଯେଉଁଠାରେ କି ଏତେ ଲୋକ ଥିଲେ ସେଠାରେ ମୋତେ ଡର ତ ଲାଗିଥିଲା କିନ୍ତୁ ଅଧିକ ଖୁସି ମଧ୍ୟ ଥିଲି କାରଣ ଏତେ ଲୋକମାନଙ୍କ ଭିତରେ ମୋତେ ନୃତ୍ୟ ପରିବେଷଣ କରିବା ପାଇଁ ସୁଯୋଗ ମିଳିଥିଲା ଏବଂ ମୁଁ ମୋ ଡରକୁ

ସେଠାରେ କୌଣସି ପ୍ରତିଯୋଗିତା ହେଉନଥିଲା କିନ୍ତୁ ମୁଁ ମୋର ଭଲ ପ୍ରଦର୍ଶନ କରିଥିଲି ଏବଂ ମୋ ପ୍ରଦର୍ଶନକୁ ଲୋକମାନେ ପସନ୍ଦ ମଧ୍ୟ କରିଥିଲେ କରିଥିଲେ ଯାହାକି ମୋ ପାଇଁ ଗୋଟିଏ ଗୋଟିଏ ବଡ଼ କଥା ହୋଇଥିଲା କାରଣ ମୁଁ ଆଜି ପର୍ଯ୍ୟନ୍ତ କୌଣସି ଲୋକମାନଙ୍କ ଗହଳି ହେଉ କିମ୍ବା ଏତେ ବଡ଼ ପ୍ରୋଗ୍ରାମରେ ମୁଁ କୌଣସି ଟାଇମରେ ନୃତ୍ୟ ପରିବେଷଣ କରିନଥିଲି ମୁଁ କେବଳ ବିଦ୍ୟାଳୟ ଏବଂ କଲେଜରେ ନୃତ୍ୟ ପରିବେଷଣ କରିଥିବାରୁ ମୋତେ ଏତେ ଲୋକମାନଙ୍କ ଆଗରେ ଟିକିଏ ଡର ଲାଗିଲା ହେଲେ ମୋ ଡରକୁ ମୁଁ ଲୁଚାଇ ନୃତ୍ୟ ପରିବେଷଣ କରିଥିଲି ଏବଂ ମୋର ଅଭିଜ୍ଞତା ସେଠାରେ ଟିକେ ଅଲଗା ଥିଲା